ଆମ ଦେଶରେ ବହୁତ ସାଂସ୍କୃତିକ ପରମ୍ପରା ରହିଅଛି ଅନ୍ୟଦେଶ ତୁଳନାରେ ଆମର ସାଂସ୍କୃତିକ ପରମ୍ପରା ପୂରାପୂରି ଅଲଗା ଅନ୍ୟ ଦେଶରେ ଯଦି କୌଣସି ପରମ୍ପରା ପାଳନ କରାଯାଏ ମାଛ ମାଂସର ଆସର ଜମିଥାଏ କିନ୍ତୁ ଆମ ଦେଶରେ ଲୋକମାନେ ହିଂସ୍ର ନ ହୋଇ ପିଠାପଣାର ଆସର କରିଥାନ୍ତି କାହା ମନରେ ଟିକେ ବି ଦୁଃଖ ଦିଅନ୍ତି ନାହିଁ ସେ ପଶୁପକ୍ଷୀ କିମ୍ବା କୁକୁର ହୁଅନ୍ତୁ ଆମ ଦେଶର ସାଂସ୍କୃତିକ ପରମ୍ପରାରେ ଭଗବାନ ମାନଙ୍କୁ ପୂଜା କରାଯାଇଥାଏ ସେହିଦିନ ମାନଙ୍କରେ ନିଜର ମନ ପ୍ରାଣ ସବୁକିଛି ଭଗବାନଙ୍କ ଉପରେ ଦେଇଥାନ୍ତି ଆମ ସଂସ୍କୃତିକରେ ରଥଯାତ୍ରା ଦଶହରା ଦୀପାବଳି ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ପାଳନ କରାଯାଏ ଏବଂ ଏଗୁଡ଼ିକରେ ଅନ୍ୟ ଦେଶ ତୁଳନାରେ ପୂରାପୂରି ଅଲଗା ଏବଂ ଏଗୁଡ଼ିକ ଅନ୍ୟ ଦେଶ ତୁଳନାରେ ପୂରାପୂରି ଅଲଗା ରଥଯାତ୍ରାରେ ଆମେ ରଥ ଟାଣୁ ଦୀପାବଳିରେ ଫଟାକା ଫୁଟାଉ ରଜରେ ଦୋଳି ଖେଳୁ ନୂଆଖାଇରେ ନୂଆଧାନ ଖାଉ ଏମିତି ଅନେକ କିଛି